ଆମ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ ଯାହାକୁ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇପାରିବ ସେଇଟା ହେଲା ପାଣି କିମ୍ବା ଥଣ୍ଡା ପାନୀୟ ଆମ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ ଗୋଟିଏ ହେଉଛି ମହାନଦୀ ଯାହା ଦ୍ୱାରା ଆମର ଅଞ୍ଚଳରେ ରହୁଥିବା ଲୋକମାନେ ବହୁତ ଉପକୃତ ହେଉଛନ୍ତି ଆଉ ମହାନଦୀର ପାଣି ପାଇଁ ସେମାନେ ବହୁତ ଉପକୃତ ରହୁଛନ୍ତି ଆମେ ଯଦି ଆମର ବ୍ୟବସାୟରେ ମହାନଦୀର ପାଣିକୁ ଥଣ୍ଡା କରି ଥଣ୍ଡା ପାନୀୟକୁ ବ୍ୟବସାୟରେ ବ୍ୟବହୃତ କରିବା ତେବେ ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ଆମେ ଗୋଟିଏ ବ୍ୟବସାୟ କରିପାରିବା ଆମ ଅଞ୍ଚଳରେ ଥିବା ମହାନଦୀକୁ ନେଇ ଆମେ ଗୋଟିଏ ପାଣିର ବ୍ୟବସାୟ କରିପାରିବା ଯାହା ଦ୍ୱାରା ଆମେ ଘର ଘର କିମ୍ବା ପ୍ରତ୍ୟେକ ଲୋକଙ୍କୁ ପାଣି କିମ୍ବା ଥଣ୍ଡା ପାନୀୟ ଜିନିଷଗୁଡ଼ିକୁ ଯୋଗାଇ ଦେଇପାରିବା ଆମ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ ଗୋଟିଏ ହେଉଛି ମହାନଦୀ ଯାହା ଦ୍ୱାରା ଆମେ ବହୁତ ଉପଭୋକ୍ତା ହେଉଛୁ ଏବଂ ବହୁତ ଉପକାରିତାରେ ଉପକୃତ ହେଉଅଛୁ